ବଉଦ ଜିଲ୍ଲା ଏକ ପୁରୁଣା ସଂସ୍କୃତି ସମ୍ପନ୍ନ ଭରା ଜିଲ୍ଲା ଏଇ ଜିଲ୍ଲାର ସଂସ୍କୃତି ବହୁତ ପୁରୁଣା ବଉଦ ଜିଲ୍ଲା ଓଡ଼ିଶାର ମନଚିତ୍ରରର ମଧ୍ୟଭାଗରେ ଅବସ୍ଥିତ ତେଣୁ ସବୁ ଜିଲ୍ଲାର କିଛି ନା କିଛି ସାମଞ୍ଜସ୍ୟ ବଉଦ ଜିଲ୍ଲାରେ ଦେଖିବାକୁ ମିଳେ ପରମ୍ପରାର ଯାତ୍ରା ହେଉଛି ଚୂଡାଖାଇ ଯାତ୍ରା ଏଇ ଯାତ୍ରା କନ୍ଧମାନଙ୍କର ଯାତ୍ରା କରମା ଯାତ୍ରା ଏହି ଯାତ୍ରା ଆଦିବାସୀ ଲୋକମାନଙ୍କ ଯାତ୍ରା ଆଦିବାସୀ ଲୋକମାନେ ଏହି ଯାତ୍ରାକୁ ପାଳନ କରନ୍ତି ପର୍ବପର୍ବାଣି ଦେଖିବାକୁ ଗଲେ ନୂଆଖାଇ ଯାତ୍ରାକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଭାବରେ ବଉଦ ଜିଲ୍ଲାରେ ମାନନ୍ତି ଏଇ ଏଇଟା ବର୍ଷକୁ ଥରେ ଆସେ ଥରେ ପାଳନ କରାଯାଏ ଭାଦ୍ରବ ମାସ ପଞ୍ଚମୀ ଦିନରେ ଏହି ନୂଆଖାଇ ପାଳନ କରାଯାଏ ଏହା ବ୍ୟତୀତ ବଉଦ ଜିଲ୍ଲାରେ ପୁରୁଣା ପୂଜାସ୍ଥଳୀ ଗୁଡ଼ାକ ଅଛି ଯେମିତିକି ପୁରୁଣା କଟକର ଭରେଇ ମନ୍ଦିର ଜଗତିର ଚାରି ଚାରିସମ୍ଭୂ ମନ୍ଦିର ବଉଦ ସହରର ରାମେଶ୍ଵର ମନ୍ଦିର ଏଗୁଡ଼ାକ ଇତିହାସ ପ୍ରସିଦ୍ଧ ମନ୍ଦିର ଏହି ସବୁ ପର୍ବପର୍ବାଣି ଆଉ ପରମ୍ପରାକୁ ନେଇ ବଉଦ ଜିଲ୍ଲା ଗଠିତ ବଉଦ ଜିଲ୍ଲାର ଇତିହାସ ବହୁତ ପୁରୁଣା